ମୁଁ ଗୋଟେ ସାର୍ଟ କିଣିଥିଲି ସମ୍ବଲପୁରୀ ସାର୍ଟ ତାହା ଅତ୍ୟନ୍ତ ଦେଖିବାକୁ ଅତି ସୁନ୍ଦର ଥିଲା ଏବଂ ସମ୍ବଲପୁରର କାରୁକାର୍ଯ୍ୟ ମଧ୍ୟ ତା' ଦେହରେ ଥିଲା ଏବଂ ପିନ୍ଧିବାକୁ କପଡ଼ା ଯେତିକି ନରମ ଏବଂ ସଫ୍ଟ ଲାଗେ ମଧ୍ୟ ଦେଖିବାକୁ ସେତିକି ଭଲଲାଗେ ତେଣୁ ଯଦି ବା ବୟନ ଶିଳ୍ପକୁ ପ୍ରାଧାନ୍ୟ ଦିଆଯାଏ ଏହି ପ୍ରକାର କପଡ଼ା ଉତ୍ପାଦନ କରାଯାଏ ବହୁତ ଭଲ ରହିବ